ହ୍ୟାଲୋ ହଁ ହଁ ଆଜ୍ଞା କୁହନ୍ତୁ କ'ଣ ଦରକାର କି ପଲଙ୍କ ହଁ ସବୁ ଅଛି ହଁ ସବୁ ଅଛି ହଁ କେମିତି ଡିଜାଇନ୍ ଦରକାର କେମିତି ବି ବନେଇବି ହଁ ହଉ ଛଅଟା ଯାକ ଚେୟାର୍ ସେମ୍ ଡିଜାଇନ୍ କରିବି

ଆଉ ଡ୍ରେସିଂ ଆଇନାର କେମିତି କ'ଣ ଡିଜାଇନ୍ ଥିବେ ହଁ ହଁ ଠିକ୍ ଅଛି

ଝରକା ଦୁଇଟା

ହଉ ଠିକ୍ ଅଛି ଉପରେ ସେ ମୟୂର ଡିଜାଇନ୍ କରିବେ ଆଉ ଫୁଲ ଏମିତି ଥିବ

ହଁ ଆଉ ଖଟର କ'ଣ ହାଇଟ୍ ବଢ଼େଇକି ଦେବି ନା ସାନ ଥିବ ସେମିତି ଦେବି

ହଁ ହେଲେ ମିଡ଼ିୟମ୍ ଦେଇ ଦଉଛି ହଁ ଉପରେ ମୟୂର ଥିବ ଚୁଡ଼ି ଷ୍ଟାଣ୍ଡ

ଖଟର ତ ନବେ ହଜାର ଆସିବ ଖଟ ଆଉ ଡ୍ରେସିଂ ଆଇନା ଏମିତି ପଚାଶ ଷାଠିଏ ଚେୟାର୍ ଆପଣ ଚେୟାର୍ କେତେଟା ଚେୟାର୍ ଚାରିଟା ଦେଇକି ତ ପଡ଼ିବ ଚାଳିଶି ହଜାର ହେଇଯିବ ଚାଳିଶି ଏକ ଚାଳିଶି ହଜାର ଆଉ ଆପଣଙ୍କ ଟେବୁଲ୍ ଟେବୁଲ୍ ଗୋଟେ ଦଶ ହଜାର କି ପନ୍ଦର ହଜାର ଆପଣ ଯଦି ବଡ଼ଟା ଟେବୁଲ୍ ନେବେ ତା'ହେଲେ ପଚିଶି ହଜାର ପଡ଼ିବ ଆପଣଙ୍କୁ ପଚିଶି ହଜାର

ହଁ ନାଇଁ ଆପଣ ସବୁ ଯେମିତି ଏଇଟା ସବୁ କାଠର ସମସ୍ତେ ହାତରେ ବୁଣୁଛନ୍ତି ହଁ ଆମକୁ ବି ତ ଯେଉଁମାନେ ବନେଇବେ କାମ ସେମାନଙ୍କୁ ବି ଟଙ୍କା ଦେବାର ଅଛି ଏଇ କାଠ ସବୁ କିଣିବାର ଅଛି ସେମାନେ ବି ଦିନ ସାରା ପରିଶ୍ରମ କରୁଛନ୍ତି ଯଦି କିଛି ନଥିବ ହଉ ଆପଣ ଆସନ୍ତୁ ସେତେବେଳେ କଥା ହବା କ'ଣ ଟିକେ କାମ କରିବା ହଁ ଏଟା ବନେଇବା ପାଇଁ ଟିକେ ଲେଟ୍ ହବ କାହିଁକିନା ସେ ଆପଣ ଯେମିତି ଡିଜାଇନ୍ କହିଲେ ସେମିତି ଡିଜାଇନ୍ ବନେଇବାର ଅଛି ନା ଆଉ ଏଇଟା କାଠର ଏମିତି ଦୁଇ ମାସ ତିନି ମାସ ପାଖାପାଖି ହେଇଗଲେ ଆପଣଙ୍କ କଣ୍ଟାକ୍ଟ୍ ନମ୍ବର ଏଇଟା ତ ଏଇଟାରେ କଲ୍ କରିବି ହେଇଗଲେ ହଁ ଠିକ୍ ଅଛି